ଆମ ଦେଶ ଗୋଟେ କୃଷି ପ୍ରଧାନ ଦେଶ ସେ ଆମ ଓଡ଼ିଶାର ମଧ୍ୟ କୃଷିକୁ ବହୁତ ପ୍ରାଧାନ୍ୟ ଦିଆଯାଏ ଆମ ଓଡ଼ିଶାର ଲୋକ ଭାତ ପଖାଳ ଏଇସବୁ ଖାଆନ୍ତି ସେଥିପାଇଁ ଆମ ଆମ ଓଡ଼ିଶାରେ ଧାନ ଚାଷକୁ ବେଶୀ ପ୍ରାଧାନ୍ୟ ଦିଆଯାଇଛି ଧାନ ଚାଷ କରିବା ଫଳରେ ଆମର ବହୁତ ଉପକାର ହେଉଛି ଆମେ ଠିକ୍ ଭାବରେ ଧାନକୁ ବିକି ସଞ୍ଚୟ କରିବା ଉଚିତ ବିକ୍ରି କରି ପଇସା ରୋଜଗାର କରିପାରୁଛେ ଓ ସରକାର ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି ଯେପରିକି କାଳିଆ ଯୋଜନା ବର୍ଷକୁ ପାଞ୍ଚ ହଜାର ଟଙ୍କା ମଧ୍ୟ ଛାଡ଼ୁଛନ୍ତି ଆଗକାଳରେ କୃଷକ ପାଇଁ କିଛି ମାନେ ଲାଭ ପାଉନଥିଲେ ଯେହେତୁ ଜଣେ ଚାଷି ଜମି ପାଇଁ ହଳ କରିପାରୁନଥିଲା ଏବେ ସବୁ ବିଭିନ୍ନ ପ୍ରକାର ଯନ୍ତ୍ର ପାୱାର ଟିଲର୍ ସବୁକିଛି ବାହାରିଲାଣି ସରକାରଙ୍କ ସାହାଯ୍ୟ ସାହାଯ୍ୟ କରିବାରୁ ସରକାର ମୋତେ ବହୁତ ପ୍ରକାର ସାହାଯ୍ୟ କରିବାରୁ ଋଣ ଛାଡ଼ ବ୍ୟାଙ୍କରେ ମଧ୍ୟ ଏବେ କିଛି ଋଣ ଦେଉଛନ୍ତି ସେଇ ସେଇ ସାହାଯ୍ୟରେ କୃଷି ମଧ୍ୟ ବହୁ ବହୁତ ଆଗେଇପାରିଛି ସେ ଭଲ ଧାନ ଫସଲ କରି କରି କରିପାରୁଛି ଅମଳ ଠିକ୍ ଭାବରେ ବାହାରି ପାରୁଛି ଆଉ ଏବେ ସରକାର ଧାନ ଗହମ ବୁଟ ବିଭିନ୍ନ ପ୍ରକାର ସହାୟତା ରାଶି ଦେଉଛନ୍ତି ଆଉ ଲୋକମାନେ ସବୁ ଚାଷ କରି ନିଜର ନିଜର ନିଜର ଅମଳ କରି ଖାଉଛନ୍ତି ଆଉ ସଞ୍ଚୟ କିଛି କରି ରଖୁଛନ୍ତି ତା'ପରେ ପୂର୍ବ ଆଉ ପର ଅବସ୍ଥାକୁ ଆସିଲେ ଆଉଥରେ ସେମାନେ ସେଇ କାର୍ଯ୍ୟରେ ଲାଗୁ ଲଗାଉଛନ୍ତି ଏହିପରି ଭାବରେ ସରକାର ଆମମାନଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ଆଗରୁ ଆଗକୁ ମରୁଡ଼ି ହେଲେ ଯେମିତି ଚାଷୀମାନେ ବହୁତ ଆତ୍ମହତ୍ୟା କରୁଥିଲେ ଏବେ କିନ୍ତୁ ସେ ସେ ଚାଷୀମାନଙ୍କର କମିଯାଇଛି ଋଣ ଛାଡ଼ ମଧ୍ୟ କରିଛନ୍ତି